ହ୍ୟାଲୋ ହଁ ପୋଷ୍ଟ ଅଫିସ୍ ଏଇଟା ପୋଷ୍ଟ ଅଫିସ୍କୁ କଲ୍ ଯାଇଥିଲା କି ହଁ ମୋତେ ଗୋଟେ ଆଧାର କାର୍ଡ଼ ଆପ୍ଲାଇ କରିବାର ଥିଲା ମମିଙ୍କର ଯେ ମମି ଯାଇପାରିବେନି ମୁଁ ନିଜେ ଯିବାକୁ ପଡ଼ିବ ମମିର ଦେହ ଟିକିଏ ଖରାପ ତ ସିଏ ଯାଇପାରିବେନି ବନିତା ତାଙ୍କେ ଆସିପାରିବେନି କ'ଣ କ'ଣ ଡକ୍ୟୁମେଣ୍ଟ ଦରକାର ଥିଲା ଟିକିଏ କହିବେ ତ ଆଜ୍ଞା ଆଧାର କାର୍ଡ଼ ଗୋଟେ ଥିଲା ସେଇଟା ସବୁ ଓଲଟାପାଲଟା ଲେଖାହେଇଛି ରିନ୍ୟୁ କରିବା

ମୋତେ ତ ଆଉ ମମି ତ ଆସିପାରିବେନି ସେଇଟା କେମିତି କରିହେବ

ଚାର୍ଜେସ୍ କେତେ ପଡ଼ିବ

ଆଙ୍ଗୁଠି ମାରିବେ ତାଙ୍କ ସାଇନ୍ଟେ କରିବେ ଯେ ତାଙ୍କୁ ଦେହ ଭଲ ନାହିଁ ତ ଆଙ୍ଗୁଠି ମାରିଦେବେ ଆଉ

ହଁ ହଁ ହଁ କେତେଦିନ ଭିତରେ ଆସିବ କୋରିଅର୍ଟା ମୋତେ କାଲି ଆପ୍ଲାଇ୍ କରିବାର ଥିଲା

ହଁ ହଁ ହଉ ହଉ ନାହିଁ ନାହିଁ ମୁଁ କାଲିକୁ ଆସିବି ଆଉ କଲ୍ କରିକି ଆସିବି